ତମେ ସେ ଗଣେଶ ଟ୍ରାଭେଲସରୁ କହୁଥିଲ କି ତେଣୁ ତମେ ହେଦିନ ହେଦିନ ଆସିଲା ବେଳେ ତମେ ମନ ମୁହଁରେ ମାସ୍କ ଲଗାଇ ନଥିଲ ଯେଉଁଦିନ ଆଜିକାଲି କରନା ଚାଲିଛି ତେଣୁ ତମେ ସେ ମାସ୍କ ନଗେଇବା ହେତୁ ଅନେକ ପ୍ରକାର ରୋଗ ଆସୁଛି ତେଣୁ ଆଉ କେବେ ହେଲେବି ସେମିତି ଭାବେ ଆସିବେ ନାହିଁ ତେଣୁ ଆପଣଙ୍କ ଗାଡ଼ିରେ ଯିବାପାଇଁ ମୁଁ ଜମା ପସନ୍ଦ କରିବିନି ଆପଣଙ୍କ ଅଲଗା ଆପଣଙ୍କୁ ଯିଏ ଛୁଇଁବ ସିଏ ରୋଗରେ ହିଁ ପଡ଼ିଯିବ ତେଣୁ ତମମାନଙ୍କ ଗାଡ଼ିରେ ଯିବାପାଇଁ ମୁଁ ପସନ୍ଦ ହିଁ କରିବିନି